ଆମ୍ଭ ଅଞ୍ଚଳରେ ମୁଖ୍ୟତଃ ବ୍ରଏଲର୍ କୁକୁଡ଼ା କଡ଼କନାଥ କୁକୁଡ଼ା ଏବଂ ଦେଶୀ କୁକୁଡ଼ା ପାଳନ କରାଯାଏ ମୋର ଦଶ ବାରଟି ଦେଶୀ କୁକୁଡ଼ା ଅଛନ୍ତି ସେଗୁଡ଼ିକ ଅଣ୍ଡା ଦିଅନ୍ତି ଏବଂ ସେ ଅଣ୍ଡାକୁ ମୁଁ ମଧ୍ୟ ବିକ୍ରି କରେ ଛୁଆ କରନ୍ତି ଛୁଆ ବେଶୀ ହେଲେ କୁକୁଡ଼ା ବିକ୍ରି କରେ ମାଂସ ପାଇଁ ଏବଂ ମୋର ଘର ପାଖରେ ଗୋଟେ ଜାଗା ଅଛି ସେଠାରେ ଘର କରି ବ୍ରଏଲର୍ ଚାଷ କରି ଚାଷ ବେପାରଟାକୁ ଟିକେ ଅଧିକା କରିବାକୁ ଚାହୁଁଛି ଘର ଖଣ୍ଡେ ହେଲେ ସେଠାରେ ମୁଁ ବ୍ରଏଲର୍ କୁକୁଡ଼ା ରଖି ପିଲା ରଖି ତା ବ୍ରଏଲର୍ ଚାଷ କରନ୍ତି ଏବଂ ଠିକ୍ ସମୟରେ ଔଷଧ ଦିଅନ୍ତି ଖାଇବାକୁ ଦିଅନ୍ତି ପିଇବାକୁ ଦିଅନ୍ତି ଏବଂ ଅଧିକା ହେଲେ ମୁଁ ତା'କୁ ବେପାରରେ ଲଗେଇ ପାରନ୍ତି